ହ୍ୟାଲୋ ଭାଇ ଆପଣ କ'ଣ କ୍ଷୀର ଦୋକାନୀ କହୁଛନ୍ତି ଆପଣଙ୍କଠୁ ମୁଁ କାଲି କ୍ଷୀର ନେଇଥିଲି ସନ୍ଧ୍ୟାବେଳୁ ଏଠୁ ଫୁଲବାଣୀ

ମନେ ପଡ଼ିଲା ତମର ହଁ ଲିଟର୍ଟେ ନେଇଥିଲି ସେଇଟା ମୁଁ ନେଇକି ମୋ ଛୁଆକୁ ଦେଲି ଛୁଆ ପିଇଲା ରାତିରେ ସକାଳୁ ତା ଦେହ ଖରାପ ଝାଡ଼ା ହେଉଛି ବାନ୍ତି ହେଉଛି ଜ୍ୱର ବି ହେଉଛି ମେଡ଼ିକାଲରେ ଆଡ଼୍ମିଟ୍ କରିଛି ଏବେ କ୍ଷୀର କିଛି ମିଶାଉଛନ୍ତି କି କେମିକାଲ୍ ଭଲ କ୍ଷୀର କହୁଛନ୍ତି ଯେ କ୍ଷୀର ପିଏଇକି ତ ଦେହ ଖରାପ ହେଇଗଲା ଆଉ ନାହିଁ ତମ କ୍ଷୀର ପିଆଇବା ପରଠୁ ମୋ ପୁଅର ଦେହ ଖରାପ ହେଲା ନାହିଁ ଛିଣ୍ଡିନଥିଲା କ୍ଷୀରଟା ଭଲ ଥିଲା ହଁ ଗରମ କରିକି ତାକୁ ପିଇବାକୁ ଦେଇଥିଲୁ ରାତିରେ ସକାଳେ ଦେହ ଖରାପ ହେଇଗଲା ଆଜି ମେଡ଼ିକାଲରେ ଅଛୁ ଆଉ ଏଇଟା କେଉଁ କ୍ଷୀରଟା ଥିଲା ଗାଈ କ୍ଷୀର ନାଁ ମଇଁଷି କ୍ଷୀରଟା ପିଲା ଦେହଟା ଖରାପ ହେଇଗଲା ଏବେ କ'ଣ କରିବି ଅଲଗା ଲୋକମାନେ ଯେତିକି ସବୁ ନେଉଛନ୍ତି ଆପଣଙ୍କର ସେମାନଙ୍କର ଦେହ ଠିକ୍ ଅଛି ହଉ ଠିକ୍ ଅଛି ଆଉ